ମୁଁ ଉଷା କମ୍ପାନୀର ଏକ ଫ୍ୟାନ ଆଣିଥିଲି ଯାହାର ଦାମ ଥିଲା ତିନିହଜାର ଟଙ୍କା ଏହା ହେଲା ଏହାର ଏକ ମାସର ବ୍ୟବହାର ପରେ ଏହାର କଏଲ୍ ସବୁ ନଷ୍ଟ ହୋଇଗଲା ଓ ଯେତେବେଳେ ଦୋକାନୀ ପାଖକୁ ନେଲି ସେ କହିଲା ସଜ କରିଦେବ ସଜ କରିବାପରେ ପୁଣି ଆଣିକି ଯେତେବେଳେ ବ୍ୟବହାର କଲି ଯା ଚାଲିଲା ନାହିଁ ଯେଉଁଥିରେ ଆମର ପଇସା ନଷ୍ଟ ହେଲା ଓ ଆମ ମନ ଦୁଃଖ ହେଲା